ମୁଁ ପ୍ରକୃତିକୁ ବହୁତ ଭଲ ପାଏ ସେଥିପାଇଁକି ମୁଁ ମୋର ବାରିପଟେ ବିଭିନ୍ନ ପ୍ରକାର ଗଛ ପତ୍ର ଯେପରି ମନ୍ଦାର ଟଗର ଗୋଲାପ କଦଳୀ ଗଛ ବିଭିନ୍ନ ପ୍ରକାର ଜିନିଆ ଟଗର ବିଭିନ୍ନ ପ୍ରକାର ଫୁଲଗଛ ଲଗାଇଛି ଯାହାର କି ମୁଁ ପ୍ରତିଦିନ ବହୁତ ଭାବରେ ଯତ୍ନ ନିଏ ଯତ୍ନ ନିଏ ଯାହାଫଳରେ ଗଛ ଗୁଡ଼ାକ ଭଲ ସେ ସେ ଫୁଲ ଫଳ ଦେବ ମୋତେ ଆଉ ସେଥିପାଇଁ ମୁଁ ମୋ ଘରେ ଥିବା ପରିବା ଚୋପା ଚାହାପତି କି ଖତ ରୂପରେ ବ୍ୟବହାର କରିଥାଏ

ଓ ଘରେ ଥିବା ବିଭିନ୍ନ ପ୍ରକାର ପଚାସଢ଼ା ପରିବା ଆଉ ଓ ଫଳ ଏଇ ଯେଉଁ ଫଳକୁ ମୁଁ ସାର ରୂପରେ ବ୍ୟବହାର କରେ ଯାହାଦ୍ଵାରା କି ମୋ ଗଛକୁ କିଛି କୀଟନାଶକ କିଟ ପତଙ୍ଗ କ୍ଷତି କରିବେ ନାହିଁ ଗଛ ଗୁଡ଼ିକ ବହୁତ ହୃଷ୍ଟପୃଷ୍ଟ ହେବ ଓ ଭଲ ଭାବରେ ଫଳ ଫୁଲ ଦେବ ଯାହା ଦ୍ଵାରା କି ଭଲ ଫଳ ଫୁଲ ଦେଲେ ମୁଁ ତାହାକୁ ବିକ୍ରି କରି ବଜାରରେ ମୋ ପରିବାରର ଖାଦ୍ୟପେୟର ବ୍ୟବସ୍ଥା କରିପାରିବି ଓ ଅନ୍ୟାନ୍ୟ ନୁତନ ଗଛ ମଧ୍ୟ ସୃଷ୍ଟି କରିବାରେ ମୋତେ ବହୁତ ସହାୟକ ହେବ